ହଁ କହିପାରିବି ଏଗାର ଜାନୁଆରୀ ଦୁଇ ହଜାର ପନ୍ଦର ପନ୍ଦର ଫେବ୍ରୁଆରୀ ଦୁଇ ହଜାର ଅଠର ଷୋହଳ ଅଗଷ୍ଟ ଦୁଇ ହଜାର ଉଣେଇଶି ସତେଇଶି ସେପ୍ଟେମ୍ବର ଦୁଇ ହଜାର ଏକୋଇଶି ଏକୋଇଶି ଡିସେମ୍ବର ଦୁଇ ହଜାର ବାଇଶି